ହଁ ହ୍ୟାଲୋ ହଁ କ'ଣ ନେବେ ହଁ ଚାଟ୍ ଅଛି ରେଟ୍ ତିରିଶି ଟଙ୍କା ହଁ ନା ସବୁ ନଗଦ ସକାଳୁ ସିଝା ହେଇକି ଆସୁଛି ତା'ପରେ ଦୋକାନ ଖୋଲା ହୋଉଛି ଆଉ ରୁପାଲି ଛକରେ ମୁଁ ସବୁଠୁ ବଡ଼ ଦୋକାନ କହିବାକୁ ଗଲେ ଆଉ ଆପଣ ନିଅନ୍ତୁ ଆପଣଙ୍କର ପୁରା ସାର୍ଟିସ୍ଫାଏଡ଼୍ ଟେଷ୍ଟ୍ ସବୁ ଠିକ୍ ରହିବ କ୍ୱାଲିଟି ବି ଠିକ୍ ରହିବ ସବୁ ଠିକ୍ ରହିବ ଆପଣ ଖାଇଲେ ପୁଣି ଆଉ ଥରେ କହିବେ ଆସିବା ପାଇଁ ମୁଁ ସକାଳ ଆଠଟାରୁ ଖୋଲା ହେଉଛି ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ନାହିଁ କାଲି ମାର୍କେଟିଂ କରିବା ପାଇଁ ବୋଧେ ଯାଇଥିଲି ଆଉ ସେଇ ସମୟରେ ତମେ ଆସିଥିଲ ଆଉ ଆଉ ଗୋଟିଏ ପ୍ଲେଟ୍କୁ ତିରିଶି ଟଙ୍କା ପାଞ୍ଚଟାକୁ ଦେଢ଼ଶହ ଟଙ୍କା ଆଉ ଏବେ ନେବେ ନା ଖାଇବେ ନା ପାର୍ସଲ୍ ନେବେ

ହଉ ଖଟା ଫଟା ସବୁ ପଡ଼ିବ ନା କିଛି ପଡ଼ିବନି ଖାଲି ସିମ୍ପୁଲ୍ ଦିଆଯିବ ସବୁ ପଡ଼ିବ ହଁ ହଁ ରାଗ ଖାଇବେ ତ ହଁ ହଁ ଆଉ ଚାଟ୍ ସହିତ ବି ଆମର ଆଉ ଗୋଟେ ଅଫର୍ ଅଛି ଦହିବରା ବି ଦଉଛି ଆଉ

ଦହିବରା ଗୋଟେ ଦହିବରା ଚାଟ୍ ସହିତ ଫ୍ରି

ହଉ ତା'ହେଲେ ମୁଁ ବନେଇବି ତ ନା ଏବେ ନେବେ ନା ଆଉ କେତେବେଳକୁ ନେବେ ହଁ ହଁ ହଁ ହଁ ଆଉ ଶୁଣ ହଁ ହଉ ତା'ହେଲେ ମୁଁ ତା'ହେଲେ ଆପଣଙ୍କ ପାଇଁ ଗୋଟେ ପ୍ଲେଟ୍ ବନେଇ ଦଉଛି ଆପଣ ଆସନ୍ତୁ ହେଇତ ଆଜିକାଲି ତ ଆଳୁ ତ ଦେଖୁଚନ୍ତି ମହରଗ ଆଉ ରେଟ୍ ତ ଟିକେ ଅଧିକ ପଡ଼ୁଛି ହଁ ହଁ ଆଳୁ ବସ୍ତା ଏଇନା ଚାରିଶହ ପଚାଶହ ପାଞ୍ଚ ଶହ ପାଖାପାଖି ଆସୁଛି ଆଉ ଆଉ ସେଇ ହିସାବରେ ଆଉ ଆପଣ ତ ଜାଣିଛନ୍ତି ହେଉ ତା'ହେଲେ ଆପଣ ଆସନ୍ତୁ ଶୀଘ୍ର ଆସନ୍ତୁ ମୋର ବି ଦୋକାନ ଟିକେ ଜାମ ରହିବ କୌଣସି ଜିନିଷ ବି ରହୁନି ଯିଏ ଯାହା ଆସିଲେ ବି ଘୋଡ଼ାଉଛି ତେଣୁ ଶୀଘ୍ର ଟିକେ ଆସିବାକୁ ଚେଷ୍ଟା କରିବେ ଆସିଲେ ମୁଁ ଆପଣଙ୍କର ପାର୍ସଲ୍ ଚାରିଟା ଆଉ ଆପଣ ଖାଇବେ ଗୋଟେ ଆପଣଙ୍କର ବନେଇ ଦେବି ଆଉ ହଁ ଧଣିଆ ପତ୍ରଠୁ ଆରମ୍ଭ କରିକି ସେ ମେଥି ପତ୍ର ଧଣିଆ ପତ୍ର ପିଆଜ ପାମ୍ପଡ଼ ସେଉ ଦହି ସବୁ ପଡ଼ୁଛି

ହଁ ଆପଣ ଟେଷ୍ଟରେ ପୁରା ଠିକ୍ ପାଇବେ

ହଉ ହଉ ହଉ ତା'ହେଲେ ହଉ ରଖୁଛି ଆପଣ ଆସନ୍ତୁ ଆସନ୍ତୁ ମୁଁ ବନେଇକି ଦେବି ଆପଣ ଖାଇବେ ଆଉ